ଆମ ଅଞ୍ଚଳରେ ପ୍ରାୟତଃ ଅପରାଧ ଓ ଘଟୁଛି ଓ ଦୁର୍ଘଟଣା ବି ଘଟୁଛି ଦେଖନ୍ତୁ ଅପରାଧ ବୋଲି ବଲେ ବେଶୀ ଅପରାଧ ଘଟୁଛି ମଦ ପାଇଁ ଆଜିକାଲି ଯୁବପିଢ଼ି ମାନେ ସମସ୍ତେ ମଦ ପାଇଁ ବ୍ୟାକୁଳ ହେଇଯାଉଛନ୍ତି ସେମାନେ ମଦ ଟିକେ ପାଇଲେ ଆଉ କିଛି ଦେଖୁ ନାହାନ୍ତି ନିଜର ହିତାହିତ ଜ୍ଞାନ ସବୁ ଭୁଲି ଯାଉଛନ୍ ସେଥିପାଇଁ ବହୁତ ସେମାନେ ଅପରାଧ କରୁଛନ୍ ମଦ କିଣିବା ପାଇଁ ଟଙ୍କା ଅଭାବ ହେଲେ ସେମାନେ ଘରେ ଗଣ୍ଡଗୋଳ କରୁଛନ୍ ଗଣ୍ଡଗୋଳ କରିକି ସେମାନେ ପଇସା ନେଇକି ମଦ ପିଉଛନ୍ ପୁଣି ମଦ ସାରିଲା ପରେ ତାଙ୍କର ଆଉ ହୋସ୍ ରହୁ ନାହିଁ ସେମାନେ ସେଥିପାଇଁ ବିଭିନ୍ନ ପ୍ରକାର ଅପରାଧ ଘଟୁଛନ୍ ରାସ୍ତା ଘାଟରେ ବିଭିନ୍ନ ପ୍ରକାର ଭାଷାରେ ଗାଳି ଗଳିମନ୍ଦ କରୁଛନ୍ ଆଉ ଲୋକଙ୍କ ସାଙ୍ଗେ ଝଗଡ଼ା କରିକି ବହୁତ ପ୍ରକାର ଗଣ୍ଡଗୋଳ କରୁଛନ୍ ଏବଂ ଆମ ଅଞ୍ଚଳ ତ ପ୍ରାୟତଃ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଦୁର୍ଘଟଣା ଆମେ ଘଟୁଛି ଆମ ଅଞ୍ଚଳଟେ ଏନେ ଭାରତ ସରକାରଙ୍କ ଏନ୍ ଏଚ୍ ରୋଡ଼୍ ଦେଇେ ଯାଇଛି ଏନ୍ ସତାବନ ଦେଇ ସେ ରାସ୍ତାରେ ପ୍ରାୟତଃ ହମ୍ପସ୍ ପ୍ରାୟତଃ ନାହିଁ ରାସ୍ତା ପୁରା କ୍ଲିଅର୍ ଅଛି ସେଥିପାଇଁ ଗାଡ଼ି ଚାଲକମାନେ ବହୁତ ସ୍ପିଡ଼୍ରେ ଗାଡ଼ି ଚଲଉଛନ୍ତି ଆଉ ସେମାନେ ଗାଡ଼ି ଚଲେଇବା ବଲେ ଟ୍ରାଫିକ୍ କିମ୍ବା ସେ ଗାଡ଼ି ଚଲେଇବା ନୀତି ନିୟମକୁ ଧ୍ୟାନ ଦେଉନାହାନ୍ତି ସେଥିପାଇଁ ବିଭିନ୍ନ ପ୍ରକାର ଦୁର୍ଘଟଣା ପୁଣି ଏବେ ଯେଉଁ ଗାଡ଼ି ଚଳଉଛନ୍ତି ନୂଆ ନୂଆ କରି ଯିଏ ଗାଡ଼ି ଚଳଉଛି ସେ କେତେବେଳେ ବି ସ୍ଲୋରେ ଗାଡ଼ି ଚଳଉନାହିଁ ସିଏ ବି ବହୁତ ସ୍ପିଡ଼୍ରେ ଗାଡ଼ି ଚଲଉଛନ୍ ଆଉ ଚଲେଇବେଳେ ବିଭିନ୍ନ ପ୍ରକାର ଅଙ୍ଗ ଭଙ୍ଗୀରେ ଆଜିକାଲି ଯୁବପିଢି ଗାଡ଼ି ଚଲଉଛନ୍ ସେଥିପାଇଁ ସେମାନେ ଅନେକ କ୍ଷେତ୍ରରେ ଦୁର୍ଘଟଣା ଘଟଉଛନ୍ତି ଆଉ ଯେ ନୂଆ ନୂଆ ଯେଉଁମାନେ ଗାଡ଼ି ଚଳଉଛନ୍ତି ସେମାନେ ବି ଧ୍ୟାନ ଦଉନାହାନ୍ତି ଯେ ପ୍ରଥମେ ଗାଡ଼ି ଚଳେଇବା ବେଳେ ଧୀରେ ଧୀରେ ଚଲିବା ଉଚିତ୍ ହେଲେ ସେମାନେ ବି ଗାଡ଼ି ପାଇଲା ମାତ୍ରକେ ବହୁ ସ୍ପିଡ଼୍ରେ ଗାଡ଼ି ଚଳଉଛନ୍ତିି ସେଥିପାଇଁ ସେ ଯେଉଁ ଅପରାଧ ଘଟିିବା ଦୁର୍ଘଟଣା ଘଟେ ସେଇଟାକୁ କଣ୍ଟ୍ରୋଲ୍ କରିବା ପାଇଁ ପୋଲିସ୍ ଅଛନ୍ତି ସେମାନେ ବି ଯେଉଁମାନେ ଅପରାଧ କରୁଚନ୍ତି ଯେନ୍ ବିଭିନ୍ନ ଅପରାଧ କାର୍ଯ୍ୟ ଲିପ୍ତରେ ସେମାନଙ୍କୁ ଧରି ଗିରଫ୍ କରି ଜେଲ୍ରେ ପୁରଉଛନ୍ତି ଆଉ ଯେନ୍ ଯେଉଁ ଜାଗାରେ ଦୁର୍ଘଟଣା ଘଟିଛି ସେ ସେ ଯାଗାକୁ ଶୀଘ୍ର ପହଞ୍ଚି ଦୁର୍ଘଟଣା ଆହତ ହୋଇଥିବା ବ୍ୟକ୍ତିଙ୍କୁ ଶୀଘ୍ର ଡାକ୍ତରଖାନା ଡାକ୍ତରଖାନାକୁ ରେଫର୍ କରୁଛନ୍ତି ନେଇକି ତାଙ୍କର ଚିକିତ୍ସା କରୁଛନ୍ତି ଆଉ ଯେଉଁମାନେ ଦୁର୍ଘଟଣା ଘଟିଥିଲେ ତାଙ୍କୁ ଆରେଷ୍ଟ୍ କରିକି ଗାଡ଼ି ମଟର୍କୁ ଯବତ କରୁଛନ୍ତି ଆଉ ଅନେକ ସମୟରେ ବିଭିନ୍ନ ସମୟରେ ପୋଲିସ୍ ମାନେ ଚେକିଂ ମାଧ୍ୟମରେ ଯେଉଁ ବେନିୟମ ହିସାବରେ ଯେଉଁମାନେ ଗାଡ଼ି ଚଳାନ୍ତି ସେ ଗାଡ଼ିକୁ ଜବତ ଜୋରିମାନେ ଆଦାୟ କରୁଛନ୍ତି ସେଥିପାଇଁ ଆଜିକାଲି ଅନେକ ଗାଡ଼ି ଚାଳକ ମାନେ ଟିକେ ସାବଧାନ ହେଇ ଗାଡ଼ି ଚଳଉଛନ୍ତି ଆଉ ସେଥିପାଇଁ ଆମ ସାଧାରଣ ନାଗରିକମାନଙ୍କର କିଛି ମାତ୍ରାରେ ସୁରକ୍ଷା ହୋଇପାରୁଛି